ଆମ ଅଞ୍ଚଳରେ ସାଧାରଣତଃ କ୍ରିକେଟ୍ ଫୁଟ୍ବଲ୍ ହକି ବ୍ୟାଡ଼୍ମିଣ୍ଟନ୍ ଖୋକୋ କବାଡ଼ି ଟେବୁଲ୍ଟେନିସ୍ ଏମିତି ସବୁ ବିଭିନ୍ନପ୍ରକାର ଖେଳ ଖେଳାଯାଏ ଏହା ସାଧାରଣତଃ ଲୋକମାନଙ୍କୁ ଖେଳିବାକୁ ବହୁତ ଭଲ ଲାଗେ ଆଉ ଏଇ ଖେଳରେ ବହୁତ ଲୋକ ଆନନ୍ଦ ଉପଭୋଗ କରିଥାନ୍ତି ସେଥିପାଇଁ ଆମ ଅଞ୍ଚଳରେ ଏହିସବୁ ଖେଳ ସବୁଠୁ ନିଆରା ଆଉ ପ୍ରାୟତଃ କ୍ରିକେଟ୍ ଖେଳକୁ ଆଉ ଫୁଟ୍ବଲ୍ ଖେଳକୁ ବହୁତ ଲୋକ ପସନ୍ଦ କରିଥାନ୍ତି ଯେତେବେଳେ କ୍ରିକେଟ୍ ଖେଳ ହେଉଥାଏ ସେତେବେଳେ ସାଧାରଣତଃ ବିଭିନ୍ନ ଆଡ଼ୁ ବହୁତପ୍ରକାର ଲୋକ ଆସି ଖେଳକୁ ଦେଖନ୍ତି ଓ ଉପଭୋଗ କରିଥାନ୍ତି ତା' ଦ୍ୱାରା ଯେଉଁ ଅଞ୍ଚଳରେ ଖେଳ ହେଉଥାଏ ସେ ଅଞ୍ଚଳର ଲୋକମାନେ ବହୁତ ଆନନ୍ଦ ଉତ୍ସାହ କରି ହୋଇଥାନ୍ତି ଆଉ ଯିଏ ଭଲ ଖେଳେ ତା ନାଁ ଆଗକୁ ମଧ୍ୟ ଯାଏ ଆଉ ଏହା ହେଉଛି ସାଧାରଣତଃ ଓଡ଼ିଶାର ଏ ହେଉଛି ପ୍ରମୁଖ ଖେଳ ପ୍ରାୟତଃ ଏହି ଖେଳ ଓଡ଼ିଶା ସବୁ ଜାଗାରେ ଖେଳାଯାଏ ଆଉ ସେମିତି କିଛି ଆମ ଅଞ୍ଚଳରେ ଆଉ ନୂଆ ପ୍ରକାରର ଖେଳ ନାହିଁ ଏହା ବ୍ୟତୀତ ଅଲଗା ଅଲଗା ଅଞ୍ଚଳରେ ମଧ୍ୟ କିଛି ନୂଆ ଖେଳ ଖେଳାଯାଏ କିନ୍ତୁ ଆମ ଅଞ୍ଚଳରେ ସାଧାରଣତଃ ଏହିସବୁ ଖେଳ ଖେଳାଯାଏ